ମୁଁ ମନେ ରଖିଥିବା ଦଶ ରୁ ଦଶ ଲକ୍ଷ ପର୍ଯ୍ୟନ୍ତ ପାଞ୍ଚୋଟି ସଂଖ୍ୟାର ନାମ ହେଉଛି ଚଉଦ ହଜାର ଚାରିଶହ ପଚାଶ ବାଇଶି ହଜାର ତିନିଶହ ଅଶି ଚାରି ହଜାର ଚାରି ଶହ ଅଠଚାଳିଶି ନଅ ସହ ଅନେଶ୍ୱତ ପାଞ୍ଚ ହଜାର ଦଶ